ଉବରରୁ ଏଜେନ୍ସି କହୁଛନ୍ତି ହଁ ଆପଣ ଯେଉଁ ଗାଡ଼ି ଦେଇଛନ୍ତି ଆମେ ଯାଉଥିଲୁ ବାଟରେ ଠିକ୍ ତିରିଶି କିଲୋମିଟର ହେବ ଯାଇଛୁ ଗାଡ଼ି ପମ୍ପଚର ହେଇଗଲା ଆଉ ତା'ପରେ ତ ହେଉଛି ହର୍ନସ୍ ଠିକ୍ ସେ ବାଜୁନି ଆଉ ସିଟ୍ ଗୁଡ଼ିକ ସବୁ ଚିରା ଆଉ ହେଉଛି ଗାଡ଼ି ବହୁତ ଅସୁବିଧା ସମ୍ମୁଖୀନ ହୋଇକି ଆମେ ଯାଇଛୁ ଆପଣ ଏମିତି ଗାଡ଼ି ଗୋଟେ ଦେଇଛନ୍ତି ଆଉ ସେ ହେଉଛି କ'ଣ ତାକୁ ଆମେ କର କରାଯିବ କାର୍ର ଅବସ୍ଥା ପୁରା ଖରାପ କାର୍ର ଅବସ୍ଥା ପୁରା ଖରାପ ଆପଣ ଜାଣିଶୁଣି ଏ କାର୍ ଦେଇଛନ୍ତି ଆପଣ ବା ଜାଣିଛନ୍ତି ଯେ ଜଣେ ବୁକ୍ କରିଛି ମାନେ ସେ ଯିବ ଲଙ୍ଗ ଡ୍ରାଇଭିଂ ହେବ ବାଟରେ କିଛି ଅସୁବିଧା ହେବ ସେ ଲୋକ କି ଅସୁବିଧାର ସାମ୍ନା କରିବ ଏଇଟା ଆପଣ କ'ଣ ଜାଣିନାହାଁନ୍ତି ଜାଣିଶୁଣି ଭଙ୍ଗା ଚିରା ଇଏ ହେଉଛି ହର୍ନସ୍ ଠିକ୍ ସେ ବାଜୁନି ଆଉ ଗାଡ଼ି ଦେଖିଲାକୁ ଚକା ପମ୍ପଚର ହେଉଛି ଏମିତି ଗାଡ଼ି ଦେଇଛନ୍ତି ନା ଆପଣ ପାଖରେ ଯଦି ଭଲ ଗାଡ଼ି ନଥିଲା ତାହାଲେ ଆମକୁ ମନା କରିଥାନ୍ତେ ଆମେ ଅନ୍ୟ କେଉଁଠି ଦେଖିଥାନ୍ତୁ ଆଉ ଏଇ ଗାଡ଼ି ଦେଇଛନ୍ତି ଆମେ କେତେ ଅସୁବିଧାର ସାମ୍ନା ହେଲୁଣୁ ଆମେ ଯେଉଁଠି ପହଞ୍ଚିବା କଥା ବହୁତ ଲେଟ୍ ହେଇଗଲାଣି ନା ଆଉ ପଇସା ଟିକେ ଆପଣ କମାଇବେ ଆଉ ଯାହାହେଲେ ବି ଆଉ ପଇସା ମୁଁ ଅଧା ଦେବି ହେଲା ବେଶୀ ଦେଇପାରିବିନି ଯେତିକି ବୁକ୍ କରିଥିଲି ଯେତିକି କିଲୋମିଟର ପିଛା ନେବା କଥା ତା ଠାରୁ କମ୍ ନେବି କାହିଁକିନା ଗାଡ଼ି ଆମକୁ ବହୁତ ହଇରାଣରେ ପକାଇଲାଣି ଆମେ ଯେଉଁ ଜାଗାକୁ ଯିବା କଥା ଆମେ ଠିକ୍ ସେ ଯାଇକି ପହଁଛି ପାରିଲୁନି ଗାଡ଼ି ତ ମଝି ରାସ୍ତାରେ ଖରାପ ଆଉ ହଉ ହଉ ରଖୁଛି ସେ ବ୍ୟବସ୍ଥା କରିବ ଆଉ